ସାର୍ ନମସ୍କାର ସାର୍ ମୁଁ ଅମିୟ କହୁଥିଲି ଆଜ୍ଞା ଅମିୟ କହୁଥିଲି ସାର୍ ସାରେ ଏଗ୍ଜାମ୍ ତ ଆସିଲାଣି ଆପଣ ମୋ ନାଁ ଏ ପର୍ଯ୍ୟନ୍ତ ଏଗ୍ଜାମ୍ ବୋର୍ଡ଼୍କୁ ଆସିନି କାଇଁ ନୋଟିଫିକେସନ୍ରେ ମୁଁ ଏଗ୍ଜାମ୍ଟା କ'ଣ ସାରେ ଆମ ଅସୁବିଧା କ'ଣ ହେଲା କି ଯାହା କରିବା କଥା କରନ୍ତୁ ଆମେ ତ ଏଇକ୍ଷିଣା ଆପଣ ତ ସାରେ ଜାଣିଚନ୍ତି ଆମେ ଆପଣଙ୍କ ପିଲା ବୟସର ଆଉ କ'ଣ ଆଉ ଯାହା ତ ହୋଇଯାଇଛି ହୋଇଯାଇଛି ଗୋଟେ କାମ କରନ୍ତୁ ଆଜ୍ଞା ସାରେ ଶୁଣନ୍ତୁ ଆଜ୍ଞା ଆଜ୍ଞା ସାର୍ ସାରେ ନିଶ୍ଚୟ ଚେଷ୍ଟା କରୁଛୁ ଆଉ ଆପଣ ଟିକେ ନିହାତି ଯୋଗାଯୋଗ କରନ୍ତୁ ଯେମିତି ଭାବରେ ପରୀକ୍ଷାରେ ନାଁଟା ଆସିବ ଆଜ୍ଞା ଆଜ୍ଞା ସାର୍ ହଉ ସାର୍ ଆଜ୍ଞା ସାର୍ ଆଜ୍ଞା ଆଜ୍ଞା ସାର୍ ଆଉ ସାର୍ ଶୁଣନ୍ତୁ ସାରେ ସାରେ ଟିକିଏ ଦେହପା ଅସୁସ୍ଥ ଥିଲା ଆପଣ ତ ଜାଣିଛନ୍ତି ଦେହପା ଅସୁସ୍ଥ ଥିଲେ ଆଉ କ'ଣ କରିବା ଏଇକ୍ଷିଣା ମେଡ଼ିକାଲ୍ ଟିକିଏ ଯାଇଥିଲୁ ମୋ ଦେହ ବି ଅସୁସ୍ତ ଥିଲା ଘର ଲୋକଙ୍କ ଦେହ ବି ଅସୁସ୍ତ ଥିଲା ସେଥିପାଇଁ ଆମେ କଟକ ଟିକିଏ ଗଲୁ ତିନି ମାସ ସେଇଠି ରହିବାକୁ ପଡ଼ିଲା ଆଉ କ'ଣ କରିବା ଆପଣ ଟିକିଏ ଦୟା କରନ୍ତୁ ଆଉ ଯାହା ହେଲେ ବି ଆପଣ ନିଜ ଲୋକ ଆଉ କ'ଣ କରିବା ସାରେ ଆପଣ ଆପଣ ଚାହିଁଲେ ହିଁ ମୁଁ ଏଗ୍ଜାମ୍ ଦେଇପାରିବି ସେହି ହିସାବରେ ଟିକିଏ ଦେଖନ୍ତୁ ସାର୍ ଆଉ ଚେଷ୍ଟା କରନ୍ତୁ ଆଉ ଆପଣମାନେ ତ ଜାଣିଛନ୍ତି ଆଉ ମୋତେ କ'ଣ ଆପଣ ଚିହ୍ନିନାହାନ୍ତି ଛୋଟ ବେଳୁ ଆପଣ ଚିହ୍ନିଛନ୍ତି ମୋତେ ନିହାତି ନିହାତି ସାର୍ ଆଜ୍ଞା ସାର୍ ହଉ ସାର୍ ଧନ୍ୟବାଦ ସାର୍ ଆଜ୍ଞା